ମୁଁ ଗୋଟିଏ ପୁସ୍ତକ ପଢ଼ିଥିଲି ପଢ଼ିଥିଲି ଆଉ ସେ ପୁସ୍ତକରେ ଜଣେ ମାଆ ପରିବାରକୁ ସମ୍ଭାଳି ସେ ଘର କାମ ସବୁ କରି ପାରି ସେ ବାହାରେ ମଧ୍ୟ ସେ କାମ କରିପାରୁଛି ଆଉ ମୋତେ ସେଇଟା ମୋତେ ଚ୍ୟାଲେଞ୍ଜ୍ ଭଳି ଲାଗିଲା ମୁଁ କାହିଁକି ଘର କାମ କରି କିଛି ରୋଜଗାର କରିପାରିବି ସେଥିପାଇଁ ମୁଁ ମୋ ନିଜ ହାତରେ କିଛି ସବେଇ ଘାସ ଆଣି ତାକୁ ବୁଣି ମୁଁ ବାହାରେ ବିକ୍ରି କରିବାକୁ ଇଚ୍ଛା କଲି ଆଉ ସେଥି ସେହି କଥାକୁ ନେଇ ଆମେ ପରିବାର ସହିତ ଆମେ ଆଲୋଚନା କଲି ଯେ ସେ ମହିଳା ଘର କାମ କରି ସେ ବାହାରେ ଟଙ୍କା ରୋଜଗାର କରିପାରୁଛି ଆଉ ମୁଁ କାହିଁକି ନିଜେ ଘର କାମ କରି ଟଙ୍କା ବାହାର କରିପାରିବି ନାହିଁ ସେଥିପାଇଁ ମୋ ସ୍ୱାମୀକି ମୁଁ କହିଲି ଯେ ମୁଁ ଘର କାମ ବି କରିବି ଆଉ ନିଜେ କିଛି ଟାଇମ୍ ବାହାର କରିକି କିଛି କାମ କରିକି ମାନେ କିଛି ଟଙ୍କା ବାହାର କରିବି